ହେଲୋ ହଁ ହଁ ହଁ ହଁ ସମ୍ୱଲପୁରରେ ଭଡ଼ା ମିଳିବ ଆମ ହୋଟେଲ୍ ଅଛି ପନ୍ଦର ଶହ ଆପଣ ଯେତେଟା ନେଇ ପାରିବେ

ହଁ ସବୁ ସବୁ ସୁବିଧା ଅଛି ପାଣି ସୁବିଧା ଅଛି ଲାଟିନ୍ ବାଥରୁମ୍ ସବୁ ସୁବିଧା ଅଛି କୋଉଠୁ ଆସିଛନ୍ତି କି ଅଃ ବୁଲି ବୁଲିବା ପାଇଁ ଆସୁଛନ୍ତି ନା ସବୁ ସେମିତି କାମ ଅଛି ଆଚ୍ଛା ଆଉ ବୁଲିବା ପାଇଁ ଗାଡ଼ି ତୁମର ଗାଡ଼ି ଅଛି ନା ଗାଡ଼ି ବି କରା ହେବ ହଁ

ହଁ ଗାଡ଼ି ଆମର ଅଛି ହୋଟେଲ୍ର ଗାଡ଼ି ଅଛି ଆପଣ ଗାଡ଼ି ନେଇ କିରି ବୁଲି ପାରିବେ ଗାଡ଼ି କେତେ ସମୟ ବୁଲିଲେ ସେଇ ଅନୁସାରେ ଆମେ ଭଡ଼ା ନେବୁ

ସମଲେଶ୍ୱରୀ କି ନେଲେ ସମ୍ୱଲପୁର ଦୁଇ ଶହ ଚାରି ଶହ ଟଙ୍କା ଆଉ ହଁ ଘଣ୍ଟେଶ୍ୱରୀ ଏଇ ଦୁଇ ଶହ ଚାରି ଶହ ଟଙ୍କା ନେଉଛୁ ପାଖ ସମ୍ୱଲପୁର ଆଉ

ହମା ଦମା ହଜାରେ ଟଙ୍କା

କୋଉ ଦିନ ଆସୁଛ ଆମ ହୋଟେଲ୍ରେ କେତେବେଳେ ପହଞ୍ଚିବ ଆମ ହୋଟେଲ୍ରେ କେତେବେଳେ ପହଞ୍ଚିବ କେତେବେଳେ ପହଞ୍ଚିବ ଆମ ହୋଟେଲ୍କୁ ତିନିଟାରେ ଗୋଟେ ଦିନର ପନ୍ଦର ଶହ ଟଙ୍କା ହଉ ଶୁଣ ତୁମ ଲାଗି କାଲିଠୁ ମାନେ ବୁକିଂ ହୋଇଗଲା ଆଉ ତୁମେ ଯେତେବେଳେ ପହଞ୍ଚ ଆଉ ପନ୍ଦରଶହ ଟଙ୍କା ବୁକିଂ ହେଲା

ହଁ ହଁ ହଁ ହଁ